ହ୍ୟାଲୋ ହଁ ଏଇଟା ସ୍ୱାତୀ ହୋଟେଲ୍କୁ ଲାଗିଛି କି ହଁ ତାହେଲେ ମୋର କୁପନ୍ଟା ଠିକ କରିନିଅନ୍ତୁ ଆମର ଚାରି ପାଞ୍ଚଜଣ ଆମେ ଆପଣଙ୍କର ହୋଟେଲ୍କୁ ଯିବାପାଇଁ ଚାହୁଁଛୁ ଆମର ଖାଦ୍ୟ ଅର୍ଡ଼ର କରିନିଅନ୍ତୁ କୁପନ୍ଟା ଯେତେ ଶୀଘ୍ର ହବ ଆମର ସେଇଠି କରନ୍ତୁ ଟେବୁଲ୍ଟା ଠିକ ଅଛି କି ନାହିଁ ଆମର ପାଇଁ ଖାଲି ଅଛି ନା ନାହିଁ ଖାଲି ଟେବୁଲ୍ଟା କରନ୍ତୁ ଖାଦ୍ୟ ଟିକିଏ ଭଲ ଦେବେ ଆଉ ଖାଇବା ପାଇଁ ତା'ର କିଛି ପିଆଜ ରସୁଣ ଲଙ୍କାଫଙ୍କା ଲେମ୍ବୁଫେମ୍ବୁ ଯାହା କିଛି ଦେବାର ଥିଲେ ଦେବେ ଆଉ ନେହେଲେ ସ୍ୱାଦିଷ୍ଟ ହେବନି ଖାଦ୍ୟ କେମିତି ତିଆରି ହେଇଛି କ'ଣ ନାହିଁ ଆଉ ଓ କେ ଓ କେ ଠିକ ଅଛି ତାହେଲେ ଆମେ ଓ କେ ବୋଲି ଭାବିଲୁ ଆଉ ଆପଣ କୁପନ୍ଟା ଠିକ ହେଇଯାଇଛି ଟେବୁଲ୍ ବି ଠିକ ହେଇଛି ତ ତାହେଲେ ଆମେ ସାତଜଣ ଯାଉଛୁ ଆପଣଙ୍କ ଟେବୁଲ୍ଟା ଠିକ ରଖିଥାନ୍ତୁ ପିଆଜପତ୍ର ଲେମ୍ବୁ ଚଣା ଯାହା ଅଛି ରଖି ଦେଇଥାନ୍ତୁ ଆଉ ହଁ ରହିଲୁ ଆଉ